ଭାରତୀୟ ଗଣମାଧ୍ୟମ କହିଲେ ସାଧାରଣତଃ ଆମକୁ କିଛି ଖବର କାଗଜ ବା ନ୍ୟୁଜ୍ ଚ୍ୟାନେଲ ମାନେ ଯେଉଁ ଅଛନ୍ତି ଏହି ମାନଙ୍କୁ ହିଁ ବୁଝା ଯାଇଥାଏ ଭାରତୀୟ ଗଣମାଧ୍ୟମ ଏ ନ୍ୟୁଜ୍ ଚ୍ୟାନେଲ ମାନଙ୍କରେ ଯେଉଁ ଖବର ସବୁ ପ୍ରକାଶିତ ହୁଏ ବା ପ୍ରଦର୍ଶନ କରାଯାଏ ଦେଶ ବିଦେଶର ଖବର ହଉ ରାଜନୈତିକ ଖବର ହଉ ଖେଳ ଖବର ହେଉ କିମ୍ୱା ଚଳଚ୍ଚିତ୍ର ସମ୍ବନ୍ଧୀୟ ଖବର ହେଉ ଏ ସବୁ ଦୂରଦର୍ଶନ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ ଏବଂ ଖବର କାଗଜ କ ରେ ଯେଉଁ ସବୁ ଖବର ବାହାରେ ଏଇ ସେଇ ଖବର ସବୁ ଖବର କାଗଜ ମାଧ୍ୟମରେ ବା ଲେଖା ମାଧ୍ୟମରେ ବାହାରେ ତାକୁ ଲୋକମାନେ ପଢ଼ିକିରି ଜାଣନ୍ତି ଦୂରଦର୍ଶନରେ ଲୋକମାନେ ଦେଖନ୍ତି ଖବର ଶୁଣିବା ସହିତ ତାକୁ ଦେଖିକିରି ତା ବିଷୟରେ ସମସ୍ତ ଚିତ୍ର ଦେଖା ଚିତ୍ର ଦେଖନ୍ତି ଏବଂ ସେଥିମଧ୍ୟରୁ ସେସବୁ ଖବରକୁ ତର୍ଜମା ମଧ୍ୟ କରନ୍ତି ଆଉ ରହିଲା ଖବରକାଗଜ ଖବରକାଗଜରେ ସେଇ ଖବର ସବୁ ପ୍ରକାଶିତ ହୋଇଥାଏ ସେ ଖବରକୁ ଲୋକମାନେ ଖବରକାଗଜରୁ ପଢ଼ିକିରି ବି ଜାଣନ୍ତି ତେଣୁ ଭାରତୀୟ ଗଣମାଧ୍ୟମ ହେଉଛି ଲୋକମାନଙ୍କର ଏକ ମୁଖ୍ୟ ଉତ୍ସ ବର୍ତ୍ତମାନେ ଅନିରବାର୍ଯ୍ୟ ଉତ୍ସ ଯାହାକି ନିତ୍ୟାନ୍ତ ଜରୁରୀ ହୋଇ ପଡ଼ିଛି ଲୋକ ମାନଙ୍କ ପାଇଁ